ଯାତ୍ରା ସମୟରେ ଆମର ପସନ୍ଦ ହେଉଛି ପିଲା ଛୁଆର କିଣିବା ଖାଇବା ପସନ୍ଦର ଯାହା ଇଚ୍ଛା ହେବ ଡ୍ରେସ୍ ଆଉ ଖିଲାଖିଲି ଜିନିଷ ସବୁ ପସନ୍ଦ ବିଷୟରେ ଆମେ ଆଣିଥାଉ ଆଉ ବ୍ୟବହାର କରୁଥିନୁ ଆମ ସ୍ମରଣୀୟ ହେଉଛି ଆମ ଛୁଆର ଭଲ କି ଖିଲା କଲେ ଚାଲୁ ଭଲ ବି ପାଠଶାଢ଼ ପଢ଼ନ୍ତି ଆଉ ଯାତ୍ରା ସମୟରେ ଯାଇକି ଆମେ ବୁଲିକି ଆସିବା ଆଉ ପିଲାଛୁଆର ଡ୍ରେସ୍ପତର ଯାହା ଆମର ସବୁ ଶାଢ଼ୀ ଆମର ପସନ୍ଦ ବହୁତ ପିଲା ଛୁଆର ଡ୍ରେସ୍ ପସନ୍ଦ ବହୁତ ଆଉ ଏତିକି ତ ବହୁତ ପସନ୍ଦ ପିଲା ଛାଆକୁ ଆଣିକି ଦେଲେ